ଜୈବ ଗ୍ୟାସ୍ ପ୍ଲାଣ୍ଟ ଜୈବିକ ସାର ଗଛ ପତ୍ର ଏଗୁଡ଼ାକ ପ୍ଳାଣ୍ଟ ଲୋକଙ୍କୁ ଅମ୍ଳଜାନ୍ ଅଙ୍ଗାରକାମ୍ଳ ଏଗୁଡ଼ାକରେ ସାହାଯ୍ୟ ଗୋବର ଗୋବର ଏମିତି ଏକ ଜିନିଷ ଗୋବର ଧରା ଖତ ଖତ କମ୍ପୋଷ୍ଟ ଏଗୁଡ଼ାକୁ ଅଧିକ ଅଧିକରେ ସାହାଯ୍ୟ କରେ